ହୁଁ ବହୁତ ଭଲ ତୁ କେମତି ଅଛୁ ଆଉ ଘରେ ସବୁ କେମତି ଅଛନ୍ତି ଆଜି ଏକା ସରିଲା ବା ବହୁତ ବିଜାର ହୋଇଗଲାଣି ଏକ୍ଜାମ୍ ଏକ୍ଜାମ୍ କେତେ ଏକ୍ଜାମ୍ ଦେବୁ ଆଜି ମୁଁ ଭାବୁଛି ଟିକେ ଇଏ କ'ଣ ସିନେମା ଦେଖିବାକୁ ଯିବା ବୋଲୁଥିଲି ଯେ କ'ଣ କେବେ ହୁଁ ହଁ କି ସତରେ ମୁଁ ଯାଇନି ମୁଁ ତ ବି ଦେଖିନି କେମିତି କ'ଣ ହୋଇଛି ହଉ ଆଉ ଦେଖିବା ଗଲେ ସୂରିୟା ବୋଧେ ପଡ଼ିଛିନା କ'ଣ ନା କ'ଣ ଏଟା ହୁଁ

ଇଏ ସବୁ କହୁଥିଲେ କ'ଣ ସେଠି ବହୁତ ରେଟ୍ ଅଛି ବୋଲି ବାକି ସବୁ ଫେସିଲିଟି ଭଲ ଅଛି କ'ଣ ଥ୍ରୀଡ଼ିର ବି ଦେଖିହବ କ'ଣ କ'ଣ ସବୁ ଅଛି ବୋଲିକିନା ଶୁଣିଥିଲି ହୁଁ ହଉ ଗଲେ ଆମେ ଫ୍ରଣ୍ଟ୍ ଫ୍ରଣ୍ଟ୍ ସିଟ୍ ବୁକ୍ କରିଥା ହେଲା ମିଶିକି ପଳେଇବା ଆଉ ଏନଜୟ୍ କରିବା ଆଉ ଉଁ ହୁଁ ଯିବା ଆଉ ଦେଖିବା ରହ କାଲି ରବିବାର ଯିବା ହେଲା ତ ସିଏ ବି କିଏ କିଏ ବାହାରିବ ତୁମ ଘରୁ ହଉ ଆଉ ମୁଁ ବି କେତେଜଣଙ୍କୁ ଡାକିବି ମିଶିକି ଯିବା ମିଶେଇବା ସବୁ କରିକି ଯିବା ଆଉ ଯାଇକି ବୁଲିବା ଦେଖିବା ହଁ ଯେ ସେଇଟା ତ କ'ଣ ବହୁତ ରେଟ୍ ନା କ'ଣ କହୁଥିଲେ ହଁ ହଁ ଆରେ କେମତି କରିବା ବହୁତ ରେଟ୍ ହେଲେ ବି ତ ଘରେ ବି ଯିବେନି ଏମତି କରିବା କହୁଛି ଯଦି କାଇଁ ବାଣ୍ଟି କୁଣ୍ଟିକି ଖାଇଦେବା କଥା ଆଉ ସେଇଟା ତ ବହୁତ ବି ସିଆଡ଼େ ଏତେ ରେଟ୍ ବାପା କିଏ ଖାଇବ ଖାଇବାଟା ଭୋକ ମରିଯିବ ସେଠି ଯୋଉ ଇଏ ହଉ ସୂରଜକୁ ଡାକି ଆଣିବୁ ହେଲା ଉମରକୋଟ ହଉ ଗଲେ ଭିଡିଓ ବନେଇବା ହେଲା ସିନେମା ସରିଲାପରେ ବାହାରିଲେ ଫଟୋ କାଢ଼ିବା ଭିଡିଓ ବନେଇବା ହୁଁ ଭାଇରାଲ୍ ହବା ବେଶୀ ଦିନ ହେଲା ସାଙ୍ଗମାନେ ସହ ବି କୁଆଡ଼େ ଯାଇନୁ ଯିବାର ଅଛି ହୁଁ ବହୁତ ଦିନ ହୋଇଗଲାଣି ଯାଇନି ସେଇଟା ତ ହୁଁ ବିଚାର କି ବିଜାର କେତେ ବି ଚାଲୁ କଲାଣି